ଆମ ଅଞ୍ଚଳରେ ବହୁତ ପ୍ରକାର ମାଛ ଅଛି ସେଗୁଡ଼ା ହେଲା ଇଲିଶି ରୋହି ଭାକୁର ଖଇଙ୍ଗା ଚେଙ୍ଗା ଗଡ଼ିଶା ମିଟିକାଳି ପୋହଳା ଇତ୍ୟାଦି ସାଧାରଣ ଲୋକମାନେ ଖାଇବାକୁ ବହୁତ ଭଲ ପାଆନ୍ତି କିନ୍ତୁ ମୋର ଏହିସବୁ ମାଛମାନଙ୍କ ମଧ୍ୟରୁ ମୋର ସବୁଠାରୁ ପ୍ରିୟ ମାଛ ହେଉଛି ଇଲିଶି